ହ୍ୟାଲୋ ହଁ ପ୍ରକାଶ ବାବୁ ଜାଣିପାରିଲେ କି କିଏ କହିଲେ ହଁ ସବୁ ଜାଣିଛନ୍ତି ଆଉ ଏତେ ସମୟ ହେଲାଣି କେଉଁ ଏରିଆ ଜାଣିଛନ୍ତି ନା ଆଉ କେଉଁ ଏରିଆରେ ଯାଇକି ବୁଲୁଛନ୍ତି ହଁ ଆମ ଘର ଇଆଡ଼େ ଆଞ୍ଜିଆପେଟା ଆପଣ ଯୁଆଡ଼େ ଯାଉଛନ୍ତି ତା'ର ଅପୋଜିଟ୍ ସାଇଟ୍ ଦଶ କିଲୋମିଟର ହେବ ଆଜ୍ଞା ଆପଣ ଆଉ କେଉଁ ଆଉ ରିଙ୍କୁ ବାବୁ ବୋଲିକି ସିଆଡ଼େ ପଳାଇଛନ୍ତି କାଲି ସକାଳେ ଆଜି ପିଲାଛୁଆ କ'ଣ ଖାଇବେ ଆଜ୍ଞା ହଁ ରୋଷେଇ ଆମେ ତ ଜାଣିଛୁ ମାସ ସାରା ଖଟିଲେ ଛଅ ହଜାର ମିଳିବ ଛଅ ହଜାରରେ ଗ୍ୟାସ୍ ବାରଶହ ଟଙ୍କା ହଁ ମାସକୁ ଥରେ ସେ ଗ୍ୟାସ୍ ସରୁଛି ଯେ ବାରଶହ ଟଙ୍କା ତେରଶହ ଟଙ୍କା ହଉ ନଅଶହ ତିରିଶ ଆମର ଛଅହଜାର ଦରମାରେ ନଅଶହ ତିରିଶ ଗ୍ୟାସ୍ ଭଡ଼ା କଉ କମ୍ ହେଇଗଲା ଆଜ୍ଞା କେଉଁ ଅଧା ହେଇଯାଇଛି ନା କ'ଣ ପାଞ୍ଚଶହ ଟଙ୍କା ହେଇଥିଲେ ହଁ ଗ୍ୟାସ୍ ରେଟ୍ ହଁ କମିଲା ଏବେ ନଅଶହ ତିରିଶ ଅଛି ଆଉ କେତେଦିନ ଗଲେ ସେଇଟା ଆଉଥରେ ଯେଉଁ ଏଗାରଶହ ବାରଶହ ଅଛି ଆଉ ତେରଶହ ବି କରିଦେବେ କି ପନ୍ଦରଶହ ବି କରିଦେବେ ସରକାର କଥା କ'ଣ ଅଛି କାଲି ସକାଳେ ଆହୁରି କହିଲେ କି ଆଜ୍ଞା ଦେଖ ଆଜି ତିନି ଓଳି ଖାଇବେ ପିଲାଛୁଆ ବାହାରେ ଜଣଙ୍କର ଖାଇବା ଖର୍ଚ୍ଚ ଦିନକୁ ଦୁଇଶହ ନହେଲେ ହେଉନାହିଁ ବାହରେ ତିନିଜଣ ଘରେ ମା' ପିଲା ତିନି ମୁଁ ଏକ ଚାରି ଚାରି ଗୁଣନ ଦୁଇ କଲାବେଳକୁ ଦିନକୁ ଗ୍ୟାସ୍ ଘରେ ନ ରୋଷେଇ ହେଲେ ଆଠଶହ ଟଙ୍କା ଖର୍ଚ୍ଚ ହବ ମିଲ୍ ସବୁ ତ ଦେଖୁଥିବେ ଯେଉଁ ରେଟ୍ ହେଲାଣି ଆଉ ନବେ ଟଙ୍କା ନଦେଲେ ସାଧା ମିଲ୍ ଗୋଟେ ମିଳୁନି

ହେଲେ କ'ଣ ଅନଲାଇନ୍ ଯେଉଁଟା ଆମେ ଅର୍ଡ଼ର କରିଛୁ ସେଇଟା କ'ଣ ବୁକ୍ ହେଇନି କି

ଷ୍ଟକ୍ ଅଛି ନା ଅଫିସରେ କେତେ ପଡ଼ିଥିବ କେତେପରି ଷ୍ଟକ୍ ଥିବ ସରିବ ନାହିଁ ତ ଦେଖ ସେ ଏରିଆ ତୁମେ ବାଣ୍ଟି ଦେବ ଏ ଏରିଆକୁ ଆମକୁ ହେବ ନାହିଁ ନାହିଁ ନାହିଁ କାଲି ଆଉ ସକାଳ କରନାହିଁ ଆଜି ସନ୍ଧ୍ୟାରେ ଦେଇ ଦିଅ ହେଲା ରିକ୍ୱେଷ୍ଟ ରଖନ୍ତୁ ଓକେ ଓକେ ହଉ ହଉ ହଉ ହଉ ହଉ ହଉ ମନେ ପକାଇ ଆଣିବ ହେଲା ହଉ ହଉ ଥ୍ୟାଙ୍କ୍ୟୁ ଭାଇନା ଥ୍ୟାଙ୍କ୍ୟୁ